ଯେତେବେଳେ ମୁଁ ଗୋଟେ ରେଷ୍ଟୁରାଣ୍ଟ ଯାଇଥିଲି ଦେଖିଲି ସେଠି ବହୁତ ଭେରାଇଟି ଭେରାଇଟି ଜିନିଷ ରହିଛି ମୁଁ ଦେଖିଲି ସେଇଠି ପାନୀୟ ଜଳର ଡ୍ରିଙ୍କସ ଯାକ ବହୁତ ଭଲ ରହୁଛି ତେଣୁ ମୁଁ ଖାଇବା ସହିତ ମନେ ମୋ ବିରିୟାନୀ ସହିତ ମୁଁ କେକ୍ ଫଳ ରସ ଘୋଳ ଦହି ଇତ୍ୟାଦି ଜଳିବାକୁ ଚାହିଁଲି ଏବଂ ସେହି ରେଷ୍ଟୁରାଣ୍ଟର ମ୍ୟାନେଜର୍ ସବୁ ମୋର ଗୋଟିଏ ଲିଷ୍ଟ ବନାଇଲେ ଏବଂ ସେହି ସବୁ ଜିନିଷ ଗୋଟିଏ ଜିନିଷରେ ପ୍ୟାକ୍ କଲେ ଏବଂ ମୋତେ ଦେଲେ ଆଉ ସେ ମ୍ୟାନେଜର୍ କହିଲେ ଆମର ପାନୀୟ ଜିନିଷ ଗୁଡ଼ାକ ବହୁତ ସୁନ୍ଦର ଆପଣ ଥରେ ଟେଷ୍ଟ କରି ଦେଖନ୍ତୁ ହେବାରୁ ମୁଁ ଟେଷ୍ଟ କଲାରୁ ମଧ୍ୟ ବହୁତ ସୁନ୍ଦର ଲାଗିଲା